ଆମ ଓଡ଼ିଆ ଭାଷା ବହୁତ ଭଲ ଓଡ଼ିଆ ଭାଷା ଯେଉଁ ରାମାୟଣ ଧର ମହାଭାରତ ଏସବୁରେ ଆମ ଓଡ଼ିଆ ଲୋକ ମାନେ ସେଗୁଡ଼ା ବୁଝନ୍ତି ଦେଖନ୍ତି ମାନେ ସେଥିରୁ ସେ ଜାଣିପାରନ୍ତି କିଛି ସେ ଭାଷାର ଶୈଳୀ ଏଗୁଡ଼ା ସବୁ ବାହାରେ ଚାଲେ ନା କିନ୍ତୁ ଓଡ଼ିଆ ଲୋକ ଯେମିତି ଏ କଥାକୁ ସବୁ ଜାଣିପାରିବେ ଏ କଥାର ସବୁ ହଁ ସେଗୁଡ଼ା ବହୁତ ଭଲ ଲାଗେ ଏ ଏମିତି ସବୁ ଚାଲେ ଧର ଆମ ଏଠି ଗୋଟେ ଯେମିତି ପର୍ବପର୍ବାଣୀ ଆସିଲା ଯେମିତି ଓଡ଼ିଆ ଲୋକ ତାକୁ ଯେମିତି ସେଇ ଯେମିତି ଗୋଟେ ରଜ ଆସିଲା ଯେମିତି ଗୁଡ଼ିଏ ଲୋକ ତାକୁ ପାଳନ କରନ୍ତି ଏଇ ରଜ ପର୍ବ ନା ସବୁ ତାସ୍ ଫାସ୍ ଧର ବୟସ୍କ ଲୋକ ବସିଲେ ତାସ୍ ପାଲି ଫାଲି ଖେଳିଲେ କି ହଁ ପିଲା ଯେମିତି ତାଙ୍କ ଦୋଳି ଖେଳିଲେ ଏଗୁଡ଼ା ଓଡ଼ିଆଙ୍କର ବହୁତ ଭଲ ଲାଗେ ଏଇ ପର୍ବ ସବୁ ମାନେ ଖୁସି ଆଣେ ଓଡ଼ିଆ ମାନଙ୍କର ଗୁଡ଼ାକ ଖୁସି ଆଉ ସବୁ ଆଉ ବର୍ଷେ ଥରେ ସେ ଗୋଟେ ପର୍ବ ଆସେ କେତେ ସୁନ୍ଦର ଲାଗେ ହଁ ଏହା ଆଉ ଏମିତି